ହ୍ୟାଲୋ ହଁ ଭଲ ଅଛି ବହୁତ ଦିନ ପରେ ଦେଖା ସାକ୍ଷାତ ହେଲା ହଁ ଏଇ ଆସୁଛି ଏଇଠି ମର୍ଣ୍ଣିଂ ୱାକ୍ କରିବା ପାଇଁଁ ଆସେ ଟିକେ ହଁ ପା ଆଉ କ'ଣ ଖବର ସବୁ ହଁ ହେନ୍ତି ଭଲ ଅଛି ହଁ ବି ଜେ ପି ପା ଜିତିଲା ଏଥର ସବୁ ବୋଲି ସମସ୍ତେ ଇଏ କରୁନ୍ କ'ଣ ଚାଉଳ ଫାଉଳ ଦେବ ନଦେବ ରାସନ୍ ଫାସନ୍ କ'ଣ ମିଳିବ ନମିଳିବ

ସେଇଟା ତ ସବୁ

ହଁ ପ୍ରିଣ୍ଟର୍ ଖୋଲିଲା ହଁ ହଁ ଆଉ କେତେ ବର୍ଷ କରିବ ଦେଖାଯାଉ କ'ଣ କରାହଉଛନ୍ତି ଏବେ କେଉଁ ଶାସନ ଚାଲୁଛି କେମିତି ଏ ସବୁ ତ ସୁବିଧା କରିବେ କହୁଛି ଦେଖାଯାଉ କ'ଣ କରୁଛନ୍ତି ସୁବିଧା ଅସୁବିଧା ହଁ ସୁବିଧା ହେଲେ ତ ଭଲ କଥା ସମସ୍ତେ ଏଇ ଚଳିବା ଆଉ ଆଉ ବି ଜେ ପି ହଁ ମୋହନ ମାଝୀ ଆଉ ହଁ ହଁ ହଁ ହଁ ସେଇଥିପାଇଁ ହେବ ଆଉ କ'ଣ ହଁ ସେ ଯାହା ବି ଶାସନ କରନ୍ତୁ ଦେଖାଯାଉ କ'ଣ ହୋଉଛି ଆଗକୁ କ'ଣ ହବ ହଁ ହଁ ଆସୁ ପ୍ରସେସନ୍ ଆସୁ ହଁ ମିଳି ନାହାନ୍ତି ଆଗକୁ ମିଳିବ କି ନମିଳିବ ଦେଖିଆ ଆଉ ଆଗକୁ କ'ଣ ହଉଛି ଦେଖାଯାଉ ହଁ କେତେ ଠିକ୍ କରୁଛି କ'ଣ ଦେଖାଯାଉ ବି ଜେ ପି କେତେ ଦୂର ଯାଉଛି ଶାସନ ଚଳଉଛି ଚଳଉଛି